ରାନ୍ଧିବା ପାଇଁ ମୋ ପ୍ରିୟ ପ୍ରକାର ରୋଷେଇ ହେଉଛି ମେଗି ଶାଗ କୁକୁଡ଼ା ମାଂସ ମାଛ ସନ୍ତୁଳା ବିରିୟାନୀ ଏମିତିକି ସବୁ କିଛି ମୋତେ କରିବାକୁ ଭଲ ଲାଗେ ତା ପରେ ରୋଷେଇ କରିକି ନିଜେ ନିଜେ ଖାଇବାକେ ବି ପସନ୍ଦ ଲାଗେ କୁକୁଡ଼ା ମାଂସ ଆମ ଘରେ ଦୁଇ ଥର ତିନି ଥର ରବବାର ବୁଧବାର ଏନ୍ତତା କିଛି ଦିନ ମାନକେ ଆସନ୍ ମାଛ ଯେ ମୋତେ ତିନି ଟାଇମ୍ ଖାଇବାକେ ଭଲ ଲାଗ୍ସି ତା ପରେ ଚାଟ ତା ପରେ ହେଉଛେ ମି ଏନ୍ତାକି ଶାଗ ଭଜା ବି ମୋତେ ପୁରା ଡେଲି ଖାଇବାକେ ମନ ଲାଗସି ଇ ତାପରେ ଇ ମ୍ୟାଗି ଖା ନିଜେ ବନାଇକିରି କି ମାନେ ବିରିୟାନୀ ନିଜେ ବନବାର ମନ୍ ଲାଗସି ବିରିୟାନୀ ପୁରା ସବୁବେଲେଏନ୍ତା ମନ ଲାଗସି ଖାଇବାର ଲାଗି ବି ହେଲେବି ଖାଇବାକେ ମନ ଲାଗସି ସବୁକିଛି ରୋଷେଇ ବି କରିବାକେ ଭଲ ଲାଗସି ତାପରେ ଖାଇବାକେ ବି ଭଲ ଲାଗସି ପୁରା ଭଲ ଲାଗସି ଖାଇବାକେ ବି ରୋଷେଇ କରିବାକେ ବି